ଆମେମାନେ ଜହ୍ନି ଓଷା କରିଥାଉ ଜହ୍ନି ଓଷା କରିବାକୁ ଆମେ ମାଟିରେ ଚଉଁରା ତିଆରି କରୁ ଚଉରା ତିଆରି କରି ସାରିଲା ପରେ ତାକୁ ମାଟି ଦେଇ ଭିତରେ ତୁଳସୀ ଗଛ ଲଗାଉ ତୁଳସୀ ଗଛ ଲଗେଇ ତା ଚଉରା ଚାରିପାଖେ ଚିତା ପକାଉ ଚିତା ପକେଇ ସାରି ତା'ପରେ ଚଉରା ମୂଳକୁ ସମସ୍ତେ ଯାଇ ଭୋଗ ନେଇ ଚଉଁରା ମୂଳରେ ପୂଜା କରାଯାଏ ଆଉ ତୁଳସୀ ଗଛରେ ପାଣି ଦଉ ସମସ୍ତେ ମୁଣ୍ଡିଆ ମାରି ପୂଜା ସାରିକି ଆସୁ ଆଉ ଖୁଦୁରୁକୁଣୀ ଓଷା ଖୁଦୁରୁକୁଣୀ ଓଷାରେ ମାଆଙ୍କୁ ଶାଢ଼ୀ ପିନ୍ଧି ପ୍ରଥମେ ଗାଧୋଇ ହଳଦୀ ଲଗେଇ ଶାଢ଼ୀ ପିନ୍ଧେଇ ଥାଉ ତା'ପରେ ସୁନାର ହାର ସୁନାର ହାର ଲଗେଇ ଥାଉ ତା'ପରେ ସିନ୍ଦୁର ଚନ୍ଦନ ଟିକା ସବୁ ଦେଇ ମାଆଙ୍କୁ ଓଢ଼ଣି ପକେଇ ଥାଉ ଓଢ଼ଣି ଦେଇ ତାପରେ ମାଆଙ୍କୁ ଫୁଲ ଚାରିପାଖେ ଫୁଲ ଦଉ ଫୁଲ ଦେଇ ସଜେଇ ଥାଉ ହାର ଲଗେଇ ତା'ପରେ ସମସ୍ତେ ସେଠିକି ଭୋଗ ନେଇ ଯାଆନ୍ତି ସମସ୍ତେ ଭୋଗ ନେଇ ଯାଇସାରିଲା ପରେ ମାଆଙ୍କ ବହି ପଢ଼ାଯାଏ ମାଆଙ୍କ ବହି ପଢ଼ି ସମସ୍ତେ ହୁଳହୁଲି ପକାନ୍ତି ତା'ପରେ ମାଆଙ୍କ ବହି ସରିଲା ପରେ ସମସ୍ତେ ଭୋଗ କରାଯାଏ ଭୋଗ ସରିଲା ପରେ ମାଙ୍କୁ ସମସ୍ତେ ମୁଣ୍ଡିଆ ମାରି ପୂଜା କରି ସେଇଠୁ ଆସନ୍ତି ତା'ପର ଦିନ ସକାଳେ ମୂର୍ତ୍ତିକୁ ସବୁ ମାଆଙ୍କ ଦେହରୁ ଶାଢ଼ୀ ସୁନା ସବୁ କାଢ଼ି ଫୁଲ ସମସ୍ତେ ଧରି ଆମେ ନଦୀକି ଯାଉ ଫୋପାଡ଼ିବା ପାଇଁ ଆଉ ଗଣେଶ ପୂଜା ମୂର୍ତ୍ତି ସକାଳୁ ସମସ୍ତେ ଗାଧୋଇ ପାଧୋଇ ଯାଇ ଗଣେଶଙ୍କ ପାଖରେ ଭୋଗ ରଖା ଯାଇଥାଉ ତା'ପରେ ଗଣେଶଙ୍କ ମୁହଁ ଖୋଲିଲା ପରେ ସମସ୍ତେ ହୋମ ହୁଏ ତା'ପରେ ପୂଜା ହୁଏ ପୂଜା ହୋଇକି ସରିଲା ପରେ ସମସ୍ତେ ଆସନ୍ତି